ଆମ ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ପାଇଁ ଆମକୁ ପ୍ରଥମେ ନିଜେ ସଜାଗ ରହିବାକୁ ପଡ଼ିବ ଏବଂ ଧ୍ୟାନ ଦେବାକୁ ପଡ଼ିବ କିପରି ଏହାର ଅଧିକ ବିକାଶ ହୋଇପାରିବ ଆମ ସଂସ୍କୃତି ଓ ଐତିହ୍ୟକୁ ଆଧୁନିକ ଯୁଗର ପିଲାମାନେ ବୁଲିବାକୁ ଲାଗିଲେଣି ବିଜ୍ଞାନ ଯୁଗରେ ଐତିହ୍ୟକୁ ସମସ୍ତେ ଆଉ ଖାତିର କରୁନାହାନ୍ତି ସଂସ୍କୃତିକୁ ଭୁଲି ଯାଉଛନ୍ତି ଏବଂ ବିଜ୍ଞାନ ହିଁ ସବୁକିଛି ବୋଲି ଭାବୁଛନ୍ତି କିନ୍ତୁ ସେମାନେ ଭୁଲି ଯାଉଛନ୍ତି ଯେ ଏହି ବିଜ୍ଞାନ ଏ ଆଧୁନିକ ଯୁଗ ସେହି ସଂସ୍କୃତିରୁ ହିଁ ସୃଷ୍ଟି ହୋଇଛି ଆମର ସଂସ୍କୃତି ପରମ୍ପରାରୁ ଆମ ବିଜ୍ଞାନର ସୃଷ୍ଟି ହୋଇପାରିଛେ ସେଥିପାଇଁ ଆମ ଯୁବପିଢ଼ିକୁ ଆମକୁ ସଜାଗ କରିବାକୁ ପଡ଼ିବ ଯେ ତାଙ୍କୁ ବୁଝାଇବାକୁ ପଡ଼ିବ ଏ ସଂସ୍କୃତି ନଥିଲେ ହୁଏତ ଆଜିର ଏ ବିଜ୍ଞାନ ବିକଶିତ ହୋଇପାରିନଥାନ୍ତା ସଂସ୍କୃତି ଜିି ବିଜ୍ଞାନର ବିକାଶ ହୋଇପାରିଛେ ସଂସ୍କୃତି ଯୋଗୁ ତେଣୁ ଆମକୁ ସେହି ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ହେବ ଏବଂ ତାକୁ ସଂରକ୍ଷିତ ରଖିବାକୁ ପଡ଼ିବ ଏବଂ ସେଥିପାଇଁ ଆମେ ଆମର ଐତିହକୁ ନ ଭୁଲି ତାହାର ସଦୁପଯୋଗ କରିବା ଉଚିତ ଏବଂ ଆମର ସଂସ୍କୃତି ଜି ପରମ୍ପରା ଯେମିତିକି ଆମ ଓଡ଼ିଶାର ବିଭିନ୍ନ ପରମ୍ପରା ରହିଛି ପୂର୍ବ କାଳରେ ଐତିହ ରହିଛି ଦଣ୍ଡ ନୃତ୍ୟ ଛାମୁଁ ରସରକେଲି ଓଡ଼ିଶୀ ଏସବୁ ବିଭିନ୍ନ ପ୍ରକାର ଅଛି ସେସବୁକୁ ଆମକୁ ବଞ୍ଚାଇ ରଖିବାକୁ ହେବ ଆମ କଳାକୁ ଏବଂ ଏହା ସହିତ ଆମର ବେଦ ଉପନିଷେଦ ରାମାୟଣ ପୁରାଣ ପୁରାଣ ସବୁକୁ ମଧ୍ୟ ବଞ୍ଚାଇ ରଖିବାକୁ ହେବ ଏହିସବୁରୁୁ ହିଁ ତ ସୃଷ୍ଟି ହୋଇଛିି ଆମ ଯୁବପିଢ଼ି ଆଉ ଏସବୁକୁ ଭୁଲିଗଲେ ଆମେ ଭବିଷ୍ୟତରେ କିଛି ବି କରିପାରିବା ନାହିଁ ଆମ ଭାରତ ଯଦି ଆଜିି ବିକ ବିକାଶ ବିକଶିତ ହୋଇପାରିଛି ଏବଂ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି ତା'ହେଲେ କେବଳ ଏହି ପରମ୍ପରା ଓ ସଂସ୍କୃତି ଯୋଗୁଁ ହିଁ ହେଇପାରିଛି ଆମ ଭାରତର ପୁରାତନ ପରମ୍ପରା ଓ ସଂସ୍କୃତିରେ ବିଭିନ୍ନ ପ୍ରକାର ଔଷଧୀୟ ଔଷଧୀୟ ବୃକ୍ଷ ବିଷୟରେ ଲେଖା ହେଇଛି ଯାହାଫଳରେ ଆମେ ତାକୁ ପଢ଼ି ଆଜି ବିଭିନ୍ନ ପ୍ରକାର ଔଷଧ ତିଆରି କରିପାରୁଛେ ଏହିପରି ବିଭିନ୍ନ ଉଦାହରଣ ଅଛି ଯାହା ଯାହାକି ଆମ ଭାରତକୁ ବିକାଶ କରିବାରେ ସାହାଯ୍ୟ କରିପାରୁଛି ସେଥିପାଇଁ ଆମ ସଂସ୍କୃତି ଓ ଇତିହାସକୁ ଆମକୁ ସର୍ବଦା ଧ୍ୟାନ ଦେବାକୁ ପଡ଼ିବ ଏବଂ ସେଇଟା କେମିତି ବଞ୍ଚି ବଞ୍ଚାଇ ରଖି ହବ ତା'ର ସଂରକ୍ଷଣ କରି ହେବ ସେଥିପ୍ରତି ଧ୍ୟାନ ଦେବାକୁ ହେବ ନିଜେ ନିଜେ ସଜାଗ ରହିଲେ ଅନ୍ୟମାନେ ମଧ୍ୟ ଆମକୁ ଦେଖି ସେମାନେ ମଧ୍ୟ ସଜାଗ ହେବେ ଆଉ ଯୁବପିଢ଼ିଙ୍କୁ ଆମକୁ ବୁଝାଇବାକୁ ପଡ଼ିବ